ବିଭିନ୍ନ ବିଭିନ୍ନ ଜାଗାରେ ବିଭିନ୍ନ ବାୟୁ ଅଛି ଆମ ଭାରତରେ ଜଳବାୟୁ କିପରି ଆମ ଭାରତରେ ଉଷ୍ଣ ବାୟୁ ଅଛି ଆମ ବାୟୁ ଭଲ ଅଛି ସବୁ ଜଗାରେ ବିଭିନ୍ନ ବିଭିନ୍ନ ବାୟୁ ଅଛି ରାଜସ୍ଥାନରେ ଗରମ ପୁରା ଗରମ ମାତ୍ରା ପୁରା ରହୁଛି ତା ପାଇଁ ଗରମ ବାୟୁ ଗରମ ବାୟୁ ହିମାଲୟରେ ପୁରା ଥଣ୍ଡା ଜାଗା ସେଇଟା ସେଇଠି ଥଣ୍ଡା ଥଣ୍ଡା ବାୟୁ ଅଛି ଥଣ୍ଡା ପୁରା ଆମର ଏଇଠି ଉଷ୍ଣ ବାୟୁ ହିମାଳୟରେ ଥଣ୍ଡା ଥଣ୍ଡା ଆଉ ରାଜସ୍ଥାନରେ ଗରମ ବାୟୁ ଆଉ ବି ଆଉ ବିଭିନ୍ନ ବାୟୁ ଅଛି ସିଏ ବାୟୁର ନାଁ ବହୁତ ଅଛି ଆମ ଉଷ୍ଣ ବାୟୁ ଦେଶରେ ଆମ ଭାରତରେ ବାୟୁ ଅଛି ଆଉ ଉଷ୍ଣ ବାୟୁ ଭଲ ଅଛି ଉଷ୍ଣ ଟିକେ ଥଣ୍ଡା ଟିକେ ଗରମ ଗରମ ଆଉ ରାଜସ୍ଥାନରେ ପୁରା ପୁରା ବାୟୁ ପୁରା ଗରମ ଆଉ ହିମାଳୟରେ ଥଣ୍ଡା ଥଣ୍ଡା ବାୟୁ